ମୁଁ ବାଲେଶ୍ୱର ଆସିଥିଲି ଏଠିକା ଜାଗା ଉପରେ କେଉଁଠି କେଉଁଠି ତୀର୍ଥସ୍ଥାନ ଅଛି କହିଲ

ମୁଁ ଯିବା ପାଇଁ ଚାହୁଁଛି ହୋଟେଲ୍ରେ ରହିଥାନ୍ତୁ ଠାକୁର ସ୍ଥାନ ଦେଖିଥାନ୍ତୁ ବୁଲିଥାନ୍ତୁ ଖାଇଥାନ୍ତୁ ମୁଁ ତ ଯିବା ପାଇଁ ଚାହୁଁଥିଲି ଏଇ ଇମାମି ଯିବା ପାଇଁ ଚାହୁଁଥିଲି ତା'ପରେ ଯାଇଥାନ୍ତି ପଞ୍ଚଲିଙ୍ଗେଶ୍ୱର ତା'ପରେ ଜଗନ୍ନାଥମନ୍ଦିର ତେଣୁ ଆପଣ ଟିକିଏ ମୋତେ ସୁବିଧା ଖୁସି ହେଇଥାନ୍ତି ହଁ କ'ଣ କହିଲେ ମୁଁ ଯିବା ପାଇଁ କେମିତି କ'ଣ ଧର ଆମେ ଏଇଠି ଆସିକି ଓହ୍ଲାଇଲୁ ବସ୍ରେ ଆସିକି ଓହ୍ଲାଇଛୁ ସେଠି ଯିବା ପାଇଁ କେମିତି ଆମେ ଯିବା ଯଦି ହବ ଆପଣ ଆମ କ'ଣ ହେଲ୍ପ କରିପାରିବେ

ଧର ଆମେ ଗୋଟେ ଫ୍ୟାମିଲି ଅଛୁ ସେଠି ହୋଟେଲ୍ ବ୍ୟବସ୍ଥା ଖାଇବା ବ୍ୟବସ୍ଥା ପାନୀୟଜଳ ବ୍ୟବସ୍ଥା କେମିତି କ'ଣ ରହିଛି ସେ ଖାଦ୍ୟର କେତେ ଦାମ୍ ପଡ଼ୁଛି

ଶୁଣନ୍ତୁ ଆପଣଙ୍କର ରୁମ୍ଟା କେତେ ଟଙ୍କା ପଡ଼ୁଛି ଆମେ ସାତଜଣ ଅଛୁ ଆମେ ସାତଜଣ ଅଛୁ ସେଥିପାଇଁ ଆମେ ଆଚ୍ଛା ଘର ସେଠି ଖାଇବା ବ୍ୟବସ୍ଥା କେମିତି କ'ଣ କ'ଣ କ'ଣ ସବୁ ଖାଦ୍ୟ ଅଛି ସେଠି ବୁଲିବା ପାଇଁ ତୁମ ପାର୍କ ହେରିକା କିଛି ଅଛି ନା ନା ପାର୍କ ପାର୍କ ଅଛି କି ବୁଲିବା ପାଇଁ ପାର୍କ ଅଛି ଧର ଆମେ ପଞ୍ଚଲିଙ୍ଗେଶ୍ୱର ଯିବା ପାଇଁ ଚାହିଁବୁ ସେଠି ପଞ୍ଚଲିଙ୍ଗେଶ୍ୱରରେ କ'ଣ କ'ଣ ଅଛି କେତେ ଟଙ୍କା ଭଡ଼ା ଲାଗୁଛି

ଧର ଆମେ ଚାହିଁବୁ ଯିବା ପାଇଁ ଆମେ ବର୍ତ୍ତମାନ ଯିବା ପାଇଁ ଚାହିଁବୁ ଆମର ଚାନ୍ଦିପୁର ଚାନ୍ଦିପୁରର ବ୍ୟବସ୍ଥା କେମିତି କ'ଣ ଅଛି କହିଲେ ଟିକିଏ ଆପଣ ଆଚ୍ଛା ଆଉ ବାଲେଶ୍ୱରରେ ଆଉ ବାଲେଶ୍ୱରରେ ପାଖଆଖରେ ଆଉ କ'ଣ ମନ୍ଦିର ସବୁ ଅଛି ଆଉ କ'ଣ ପାର୍କ ଅଛି ଟିକିଏ କହିଲେ ଆମେ ଗୋଟେ ଫ୍ୟାମିଲି ଆମେ ଗୋଟେ ଆସିଛୁ ଆମେ ସ୍ୱାମୀ ସ୍ତ୍ରୀ ପିଲା ଆମ ଚାରି ଜଣ ଆମର ଫ୍ୟାମିଲି ଆସିଛୁ ତାଙ୍କୁ ରହିବା ପାଇଁ କେମିତି କ'ଣ ବ୍ୟବସ୍ଥା ଅଛି ଭେଜ୍ଟା କେତେ ପଡ଼ୁଛି ନିରାମିଷଟା କେତେ ପଡ଼ୁଛି ନା ଆପଣଙ୍କର ଆଇଁଷ ମିଲ୍ କେତେ ପଡ଼ୁଛି ନିରାମିଷ ମିଲ୍ଟା କେତେ ପଡ଼ୁଛି ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଜଣାଇବି ଆଉ